ହଁ ମୁଁ ଅନେକ ଦିନ୍ ପାଇଁ ପାଦଯାତ୍ରା ବା ହାଇକିଂରେ ଲମ୍ବା ପାଦଯାତ୍ରାରେ ଯାଏସି ଆଉ ମୁଁ ସେଇଠି ଷ୍ଟେ କରିବା ପାଇଁ ଆମେ ତମ୍ବୁରେ ରହୁ ଆମ ଫୁଡ଼୍ ଆଉ ବେଭରେଜେସ୍ ସବୁ ନେଇକି ସାଙ୍ଗରେ ଯାଇଥାଉ ଆଉ ସେଇଠି କିଛି ଇନ୍ଷ୍ଟାଣ୍ଟ୍ ବା ଇମ୍ପ୍ରୋମ୍ଟୁ ପ୍ରିପେୟାର୍ କରିବାକୁ ଥିଲେ ଆମେ ସେଇଠି ପ୍ରିପେୟାର୍ କରୁ ନିଆଁ ଜଳାଇକି ଆଉ ଆମେ ଡ୍ରାଏ ଫ୍ରୁଟ୍ସ ନେଇଥାଉଁ ଏଇ ଜିନିଷଟା ଆମକୁ ଭୋକରୁ ଦୂର ରଖିଥାଏ ଆଉ ରାସ୍ତାରେ ଆମ ଆମେ ସଠିକ୍ ଫିଜିକାଲ୍ ଆକ୍ଟିଭିଟି କରିକି ଯେଉଁ ଯେଉଁଟା ଆମ ପାଇଁ ହାଇ ଆଲଟିଟ୍ୟୁଡ଼୍ରେ ଯେଉଁଟା କିଛି ପ୍ରୋବ୍ଲେମ୍ କରିବନି ଆମ ବଡ଼ିକୁ ଆଉ ସେଥିପାଇଁ ବି କିଛି ଟ୍ରେନିଂ ହୁଏ ସେହି ଟ୍ରେନିଂଟା କରିକି ଆମେ ଲମ୍ବା ପାଦଯାତ୍ରାରେ ଯାଇଥାଉ ତାକି ଆଗକୁ ଯଦି କିଏ କେମିତି ଫସିଗଲା ତ ସେଇଠି ରେସ୍କ୍ୟୁ କେମିତି କରିବେ ସେଇ ଜିନିଷଟା ଶିଖିବାକୁ ମିଳିଥାଏ ଲମ୍ବା ପାଦଯାତ୍ରାରେ ଆଉ ଲମ୍ବା ପାଦଯାତ୍ରା ଗୋଟେ କରିବାର ଜିନିଷ ଲମ୍ବା ପାଦଯାତ୍ରଟା ମିଲିଟେରୀର କାମ ଆସେ ବା କୌଣସି ପୋଲିସ୍ ବା ଫରେଷ୍ଟର୍ ଏହି ଡିପାର୍ଟ୍ମେଣ୍ଟ୍ରେ ବହୁତ ହେଲ୍ପ ମିଳେ ଏଇଥିରେ ଆଗକୁ ବଢ଼ିବା ପାଇଁ ଆମକୁ ଲମ୍ବା ପାଦଯାତ୍ରା ଗୋଟେ ବହୁତ କମନ୍ ୱେରେ କରିବାକୁ ପଡ଼ିଥାଏ